ଦୟାକରି ଦ୍ୱିତୀୟ ଉତ୍ପାଦ ସହିତ ଆପଣଙ୍କର ନକାରାତ୍ମକ ଅନୁଭୂତି କୁହନ୍ତୁ ବହୁତ ଗୁଡ଼ାଏ ତେଲ ବାହାର କରୁଛନ୍ତି ଲୋକମାନଙ୍କୁ ମାନେ ଭଣ୍ଡାଉଛନ୍ତି କି ଏଇ ତେଲ ଲଗାଇଲେ ଚୁଟି ବଢ଼ିବ ଚୁଟି ମୋଟା ହବ କିନ୍ତୁ ସେଇଟା ୟୁଜ୍ କଲା ପରେ ଆଉ ଅଧିକ ଚୁଟି ଝଡ଼ିଯାଉଚି ସେଥିପାଇଁ ଲୋକମାନେ କେମିତି ସେମିତି ନ ଭଣ୍ଡ ହେବା ପାଇଁ କରିବା ପାଇଁ ଲୋକମାନଙ୍କୁ ଯେମିତି ଆଉ ଭଲ ତେଲ ବାହାର କଲେ ଭଲ ହେଇଥାନ୍ତା ସେଥିପାଇଁ ଲୋକମାନେ ବି ଯେମିତି ଠକାମିରେ ନ ପଡ଼ନ୍ତୁ ଆଉ ସେଥିପାଇଁ ଲୋକମାନେ ସଚେତନତା ହେବା ଦରକାରକ ଏମିତି ଲୋକମାନେ କହିଦେଲେ ଯାଇ କିଣି ଆଣି ଲଗାଇବା ଦରକାର ନାହିଁ ବଟ୍ ନିଜେ ଥରେ ୟୁଜ୍ କରନ୍ତୁ ଭଲ ଜିନିଷ ତା'ହେଲେ ଯାଇ ଭଲ ହବ ଅଲଗା ଅଲଗା ତେଲ ୟୁଜ୍ କରିକି ନିଜର ହେର୍କୁ ନଷ୍ଟ କରନ୍ତୁ ନାହିଁ ଆଜିକାଲି ବହୁତ ଗୁଡ଼ାଏ ଫଲ୍ସ ବାହାରିଲାଣି ସେଥିପାଇଁ ତେଲ ୟୁଜ୍ କରିବ ଭଲ ଆଗରୁ ଯେଉଁଟା କରୁଥିଲ କିନ୍ତୁ ଆଜିକାଲି ଲୋକମାନେ ଏଇଟା କଲେ ଭଲ ସେଇଟା କଲେ ଭଲ ଏ ତେଲ ଲଗାଇଲେ ଭଲ ସେଇଠି ପଡ଼ନ୍ତୁ ନାହିଁ ଯୋଉଟା ଆଗରୁ ଏମିତି ନର୍ମାଲ୍ ନଡ଼ିଆ ତେଲ ଯାହା ବିି ସବୁ ଅଛି ଆଗରୁ ଅଛି ସେଇଟା ୟୁଜ୍ କଲେ ଭଲ ହବ ଲୋକମାନେ ତୁଚ୍ଛାରେ ଆସିକି ବାହାରୁ ରାଜ୍ୟରୁ ଆସିକି ଲୋକମାନଙ୍କୁ କହିବେ କି ଏଇ ତେଲ ଲଗାନ୍ତୁ ତୁମର ଏଇଟା ହବ ଏଇଟା ହବ ସେଗୁଡ଼ାକ ଜମା କରନ୍ତୁ ନାହିଁ